ଶିକ୍ଷା ବ୍ୟବସ୍ଥା କିପରି ଏବଂ ତାହା ସମ୍ମୁଖୀନ ହଉଥିବା କେତକ ମୁଖ୍ୟ ଆହ୍ୱାନ ଗୁଡ଼ିକ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆଜିକା ଜମାନାରେ ପ୍ରତ୍ୟେକ ଆଜିକା ଶିକ୍ଷା ବ୍ୟବସ୍ଥାରେ ପିଲାମାନଙ୍କୁ ଅନଲାଇନ ବ୍ୟବସ୍ଥା କରାଯାଉଛି ସେମାନେ କ୍ଲାସରୁମ୍ ସୁବିଧା ଦିଆଯାଉଛି ସ୍ମାର୍ଟ କ୍ଲାସ୍ ହଉଛି ଦେନ୍ ସେମାନେ କୋଉ ଟାଇପ୍ର ପାଠ ପଢ଼ିବେ ତାର ନିୟୁ ନିୟୁ ଟେକ୍ନିକାଲ ୟୁଜ୍ କରାହଉଛି ପରେ ପିଲାମାନେ କିପରି ଆଗକୁ ନିଜ କ୍ୟାରିଅରକୁ ଉନ୍ନତି କରିବେ ସେ ବିଷୟରେ ସେମାନଙ୍କୁ ଅଧିକ ପଖଶ ଦିଆ ହଉଛି ଦେନ୍ ସେମାନଙ୍କ ପାଇଁ ପ୍ରଥମେ ହେଲା ଓଡ଼ିଶା ସରକାର କରିଛନ୍ତି ଯେ ଫାଇଭ୍ଟି ଯୋଜନା ଫାଇଭ୍ଟି ଯୋଜନା କରିବା ଦ୍ୱାରା ସେମାନଙ୍କୁ ଆଟ୍ରାକ୍ଟ ହବ ଯେ ସ୍ମାର୍ଟ କ୍ଲାସ୍ ଆଉ ସ୍କ୍ରିନରେ ପଢ଼ାଉଛି ସେମାନେ ଭିଡ଼ିଓ ଅଡ଼ିଓ ଦେଖିକି ପଢ଼ିବେ ବହି ପଢ଼ିବା ଦ୍ୱାରା ସେମାନେ ଟିକେ ବୁଝିବାରେ କିଛି ପ୍ରୋବ୍ଲେମ୍ ହଉଥିଲା ବି ତ ବୁଝି ପାରୁନଥିଲେ କିନ୍ତୁ ଏବେ ଭିଡ଼ିଓ ଦେଖିକି ସେମାନେ ଅଧିକ ଆଟ୍ରାକ୍ଟ ହଉଛନ୍ତି ଆଉ ଅଧିକ ବୁଝିପାରୁଛନ୍ତି ବୁଝିବା ଦ୍ୱାରା ସେମାନଙ୍କ ଦେଖିବା ଦ୍ୱାରା ସେମାନଙ୍କ ମନରେ ପ୍ରିଣ୍ଟ ହେଇଯାଉଛି ଯେ ଏଇଠି ଏ ଜିନିଷ ଥିଲା ଇଟା ଏଇଟି କରାହଉଥିଲା ସାଇନ୍ସ ଆଉ ଆମର ସବୁ ଡ୍ରାମା ଇଏ କରିକି ପଢ଼ା ହଉଛି ତ ସେମାନେ ଟିକେ ବୁଝିବାରେ ଆଟ୍ରାକ୍ଟ ହଉଛନ୍ତି ଆଉ ପାଠପଢ଼ାର ଇଏ ହଉଛି ସୁବିଧା ହଉଛି